ଆମର ମାତୃଭାଷା ହେଲା ଓଡ଼ିଆ ଏବଂ ଓଡ଼ିଆ ଭାଷାରେ ବହୁ ପ୍ରକାର କାବ୍ୟ ଏବଂ କବିତା ଇତ୍ୟାଦି ସବୁ ରଚନା କରାଯାଇଛି ଯେଉଁଗୁଡ଼ିକ କି ବର୍ତ୍ତମାନ ଓଡ଼ିଶା ବାହାରେ ଏବଂ ଦେଶ ବାହାରେ ମଧ୍ୟ ସେଗୁଡ଼ିକ ଲୋକମାନଙ୍କ ଦ୍ୱାରା ଆଦୃିତ ହେଉଛି ମୁଁ ସବୁ ଓଡ଼ିଆ ଲୋକମାନେ ଏଗୁଡ଼ିକ ପଢ଼ନ୍ତି ଏବଂ ମୋତେ ବି ଏଇ ପଢ଼ିବାକୁ ବହୁତ ଭଲ ଲାଗେ